ହ୍ୟାଲୋ ଅ ଆପଣ ସୁବ୍ରତ ସାର୍ କହୁଛନ୍ତି କି ସାର୍ ଅ ମୋର ଗୋଟେ ଓଲା ବୁକିଙ୍ଗ କରିବାର ଥିଲା ଯେହେତୁ ମୋ ସାଙ୍ଗର ଦେହ ବହୁତ ଅସୁସ୍ଥ ଅଛି ତ ମୋତେ ନିହାତି ଯିବାର ଅଛି ଅ ଯେହେତୁ ଆମ ଘର ବାଦାମବାଡ଼ି ତ ମୋ ସାଙ୍ଗ ଘର ସି ଡ଼ି ଏ ସେଥିପାଇଁ ବାଦାମବାଡ଼ିରୁ ସିଡ଼ିଏ ମୁଁ ଯେବେ ଯାଇପାରିବିନି ତ ମୁଁ ଏହି ବୁକିଙ୍ଗଟା କରିବାକୁ ଚାଁହୁଛି ହେଲେ ଅ ଆପଣଙ୍କ ଡ୍ରାଇଭର ମୋତେ ଟିକିଏ ଶୀଘ୍ର ପହଞ୍ଚେଇ ପାରିବେ କି ନାହିଁ ଅ ମୁଁ ସେହି ବିଷୟରେ ଜାଣିବାକୁ ଚାଁହୁଥିଲି କାହିଁକିନା ଅ ଆଜିକାଲି ତ ଅ ବହୁତ କିଛି ଘଟୁଛି ସେମାନେ କହିବେ ଆଉ ଆସିଲା ବେଳକୁ ବହୁତ ଲେଟ କରିବେ ଯେହେତୁ ମୋ ସାଙ୍ଗର ଦେହ ବହୁତ ଖରାପ ଅଛି ମୁଁ କେମିତି ଯିବି ସେ ବିଷୟରେ କିଛି ବି ଜାଣିପାରୁନି ଆଉ ମୋତେ କିଛି ଦେଖା ହିଁ ଯାଉନି ଆଉ ଆପଣ ଟିକିଏ ଯଦି ଆପଣଙ୍କ ଡ୍ରାଇଭରକୁ ଟିକିଏ କହିବେ କି ଶୀଘ୍ର ମୋତେ ଆଣିକି ପହଞ୍ଚେଇ ପାରିବେ ତାହେଲେ ବହୁତ ଭଲ ହୁଅନ୍ତା ଆଉ ଆପଣ ଆ ଯଥାଶୀଘ୍ର ଟିକିଏ ଆପଣଙ୍କ ଡ୍ରାଇଭରକୁ କୁହନ୍ତୁ କି ଠିକ ଟାଇମରେ ମୋତେ ନେଇକି ସେଇଠି ଛାଡ଼ିଦେବେ